ହଁ ବାବୁ ଏଇ ଆମ ଜିଲ୍ଲାରେ ବହୁତ ପ୍ରକାରର ପର୍ଯ୍ୟଟନସ୍ଥଳୀ ଅଛି ଏଇ ଯେମିତି କ୍ଷୀରଚୋରା ଗୋପୀନାଥ ଆରଡ଼ି ବାବା ଶିବଙ୍କର ବାସସ୍ଥଳୀ ସାନ ଘାଗରା ବଡ଼ ଘାଗରା ଘଟଗାଁ ତାରିଣୀ ତାହା ଛଡ଼ା ଆମ ଓଡ଼ିଶାରେ ବି ଅନେକ ପ୍ରକାରର ଅଛି ପର୍ଯ୍ୟଟନସ୍ଥଳୀ ଆଉ ପୁରୀ ବେଳାଭୂମି କୋଣାର୍କ ବେଳାଭୂମି ଘଟଗାଁ ତାରିଣୀ ଝଙ୍କଡ଼ ଶାରଳା ପୀଠ ଆଉ ଗୋରଖନାଥ ଏଇଭଳିଆ ଅନେକ ଅଛି ପର୍ଯ୍ୟଟନସ୍ଥଳୀ ତାକୁ ସବୁ ସରକାର ତ ଯତ୍ନ ନେବା ନିହାତି ଦରକାର ସରକାର ତାକୁ ହାତକୁ ନେଇଯାଇଛନ୍ତି ତାଙ୍କର କ'ଣ ବୋର୍ଡ଼ ଗୋଟେ ଅଛି ତେଣୁ ତାକୁ ସବୁ ତା'ର ରକ୍ଷଣାବେକ୍ଷଣ ଦାୟିତ୍ୱ ବି ନେଉଛନ୍ତି ଆଉ ବାକି ରହିଲା ଏସବୁ ସ୍ଥାନକୁ ଟିକିଏ ଯତ୍ନ ନେଲେ ପର୍ଯ୍ୟଟକ ମାନେ ବହୁତ ଦୂରରୁ ଦୂରାନ୍ତରୁ ସବୁ ଆସୁଛନ୍ତି ଦେଶ ବିଦେଶରୁ ଆସୁଛନ୍ତି ତେଣୁ ଏ ସବୁ ଜାଗାମାନଙ୍କରେ ବି ବହୁତ ପ୍ରକାରର ଭଲ ଭଲ ଦେଖିବା ଜିନିଷ ବି ଅଛି ଆଉ ରହିଲା ଆମର ତା'ର ରକ୍ଷଣାବେକ୍ଷଣ ଟିକେ ଦରକାର ଆଉ